ମୁଁ ନିକଟ ଅତୀତରେ ଯେଉଁ ଜିନ୍ସ ପ୍ୟାଣ୍ଟଟି କିଣିଥିଲି ସେ ପ୍ୟାଣ୍ଟର ଚେନ୍ଟି ବହୁତ ଜଲ୍ଦି ଛିଡ଼ିଗଲା ଏବଂ ତା ସିଲେଇ ବି ବହୁତ ଖରାପ ହୋଇଗଲା